ହଁ ହ୍ୟାଲୋ ହଁ କାଲି ଯେଉଁ ଆମର ଗାଡ଼ି ଯେଉଁ ଆଣିଥିଲି ଏଇଟା ତାଙ୍କର ନମ୍ବର ତ ହଁ ଠିକ୍ ଅଛି ସାର୍ ଆମର କାଲି ଯେନ୍ ଆସିଥିଲା ପୋଗ୍ରାମ୍ କେତେ କିଲୋମିଟର ହେଲା ସାତ ଶହ କିଲୋମିଟର ସାତ ଶହ କିଲୋମିଟର କେତେ ଟଙ୍କା ବେଶୀ ପଇସା ବତେଇଲ କେନ୍ତା ନାଇଁ ନାଇଁ ନାଇଁ ନାଇଁ ତମର କିଲୋମିଟର ଯେଉଁଟା ପଡ଼ିବା କଥା ଆମର ଭାଷା ବୁଝିପାରୁଛ ତ ଆମେ କୌଶଳୀ ଲୋକ ହଁ ଆମର କୌଶଳୀ ଭାଷାରେ କେତେ ଟଙ୍କା ପଡ଼୍ବାର୍ କଥା କିଲୋମିଟର ଅଠର ଟଙ୍କା ନାଇଁ ନାଇଁ ନାଇଁ ଆମର ଏ ପ ଏଇ ଏଇ ଏରିଆରେ ଆମର ଚଉଦ ଟଙ୍କାରେ ସବୁ ଯଉଛନ୍ତି ଯେନ୍କି ହେଲେ ଯେତେ କିଲୋମିଟର ପଡ଼ୁ ଚଉଦ ଟଙ୍କା ହଁ ଚଉଦ ଟଙ୍କାରେ ହିସାବ କରିକିରି କହୁନ୍ କେତେ ପଇସା ପଡ଼୍ବା ମୁଁ ଚଉଦ ଟଙ୍କା ହିସାବରେ ଆପଣଙ୍କୁ ମୁଁ ଦଉଛେଁ ଆଉ ଚଉଦ ଟଙ୍କା ହିସାବ କରିକିରି ସାତ ଶହ କିଲୋମିଟରର ପେମେଣ୍ଟ ଆପଣଙ୍କୁ ମୁଁ ଫୋନ୍ପେ ମାଧ୍ୟମରେ ପଠେଇ ଦଉଛେଁ ଇଟା ଆପଣଙ୍କର ଫୋନ୍ପେ ନମ୍ବର ତ ନାଇଁ ନାଇଁ ପନ୍ଦର ଟଙ୍କା ହେବ ନାଇଁ ବିଲ୍କୁଲ ନେଇଁ ଆମର ଏପଟେ ଚଉଦ ଟଙ୍କା ଚାଲିଛେ ଚଉଦ ଟଙ୍କାରେ ବୁତେବି ଚଉଦ ଟଙ୍କାରେ ଆମର ସାତଶ କିଲୋମିଟରକୁ ଯେତେ ଟଙ୍କା ହେଉଛି ମୁଁ ଫୋନ୍ପେରେ ଦେଇଦଉଛେ ସାଙ୍ଗେ ସାଙ୍ଗେ ଦେଇଦଉଛେ ହଉ ଟିକେ ମେନେଜ୍ କରୁନ୍ ମେନେଜ୍ କରୁନ୍ ପନ୍ଦର ଟଙ୍କା ହେବ ନହିଁ ବିଲକୁଲ ନାଇଁ ମୁଇଁ ଚଉଦ ଟଙ୍କାରେ ଦଉଛେଁ ଆପଣଙ୍କୁ ଆମର ଇ ଏରିଆରେ ସବୁ ଚଉଦ ରେଟ୍ ଚଲୁଛେ କିଲୋମିଟର ପ୍ରତି ଚଉଦ ଟଙ୍କା ହଁ ଚଉଦ ଟଙ୍କାରେ ମୁଁ ପେମେଣ୍ଟ କରିଦେଉଛି ଠିକ୍ ଅଛି ସାର୍